ମୋର ପ୍ରିୟ ଖେଳ ହେଲା ଫୁଟବଲ୍ ଖେଳ ଏହି ଖେଳରେ ଯେଉଁ ଖେଳାଳିମାନେ ଖେଳନ୍ତି ସେମାନଙ୍କୁ ସେହି ପଡ଼ିଆ ମଧ୍ୟରେ ବହୁ ଜୋରରେ ଦଉଡ଼ିବାକୁ ପଡ଼ିଥାଏ ଯାହା ଫଳରେକି ରକ୍ତରେ ସଞ୍ଚାଳନ ମଧ୍ୟ ଭଲ ଭାବରେ ହୋଇଥାଏ ଶାରୀରିକ ବ୍ୟାୟାମ ହୋଇଥାଏ ଏହାଦ୍ୱାରା ମନ ବୁଦ୍ଧି ବଳ ସବୁ ଠିକ ରହିଥାଏ ସେଥିପାଇଁ ମୁଁ ଭାବିଲି ଏହି ଖେଳ ଖେଳିଲେ ହିଁ ମୋର ମଧ୍ୟ ଶରୀରରେ ରକ୍ତ ସଞ୍ଚାଳନ ଠିକ ରହିବ କୋଲେଷ୍ଟ୍ରଲ୍ ପରିମାଣ କମିବ ଏବଂ ମନ ମଧ୍ୟ ଠିକ ରହିବ ସେଥିପାଇଁ ମୁଁ ଏହି ଖେଳକୁ ମୋର ପ୍ରିୟ ଖେଳ ଭାବରେ ଧରିନେଲି